କୃଷିରେ ବୈଷୟକ ପରିବର୍ତ୍ତନ ଅନେକ ଆସିଛି କାରଣ ଆମ ସମୟରେ ଏହି ସୁବିଧା ନଥିଲା ଆମ ସମୟରେ କୃଷକମାନେ ହଳ ଲଙ୍ଗଳ ଧରି ବିଲରେ ଚାଷ କରୁଥିଲେ ଆଉ ଅଧିକ ପରିଶ୍ରମ କରିବାକୁ ପଡ଼ୁଥିଲା ଆଉ ଏହି ସମୟରେ ବିଜ୍ଞାନ ଆଉ ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଙ୍ଗ ଏବଂ ଗଣିତପାଇଁ କୃଷକମାନଙ୍କ କାମ ସହଜରେ କରିପାରୁଛନ୍ତି ବିଜ୍ଞାନ ଦ୍ଵାରା ବିଭିନ୍ନଜୈବିକ ଖତ ଆଉ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଜଣେ କୃଷକ ନିଜ ବିଲରେ ପାଣି ସହଜରେ ସିଞ୍ଚନ କରିପାରୁଛନ୍ତି ଆଉ ବିଭିନ୍ନ ପ୍ରକାରର ଚାଷ କରିକି ତାହାର ବାହାର ରାଜ୍ୟକୁ ରପ୍ତାନୀ କରାଯାଉଛି ତା ଫଳରେ କୃଷକଙ୍କ ଲାଭ ମଧ୍ୟ ହେଉଛି ଏହି କାମ ପାଇଁ ପ୍ରତିଯୋଗିତା ମଧ୍ୟ ଲାଗି ରହୁଥାଏ ଭଲ ଫସଲ ବିକ୍ରୟ କରିବାରେ